ସ ସର୍ବଧର୍ମ ସମ୍ମନେ ଧର୍ମ ମଙ୍ଗଳ ପାଇଁ ସମାଜର ମଙ୍ଗଳ ପାଇଁ ଯେଉଁ କାର୍ଯ୍ୟ କରାହେଉଛି ତାହା ହେଉଛି ଧର୍ମ ତେଣୁ ଯୀଶୁଖ୍ରୀଷ୍ଟ କୁହନ୍ତୁ ଆପଣଙ୍କର ଆହ୍ଲା କୁହନ୍ତୁ କିମ୍ବା ଆମକୁ ଶ୍ରୀକୃଷ୍ଣ କୁହନ୍ତୁ ତାଙ୍କର ଯେଉଁ ହି ହିନ୍ଦୁ ଧର୍ମ ସେ ପ ବାକି ତା ହେଉଛି ଆ ମୁସଲମାନ୍ ଧର୍ମ ଏବଂ ଖ୍ରୀଷ୍ଟିୟାନ୍ ଧର୍ମ ଏମାନଙ୍କର ସମସ୍ତଙ୍କର ସା ଜିନିଷ ମୋରାଲ ହେଉଛି ଗୋଟିଏ ମଙ୍ଗଳ ସଂସାରର ମଙ୍ଗଳ ପାଇଁ ସମାଜର ମଙ୍ଗଳ ପାଇଁ କିଛି କର୍ମ କରିବା ଏବଂ ଅନ୍ୟ ଯେଉଁ ସବୁ ଧର୍ମ ମଧ୍ୟ ସେଥିରୁ ଆମେ ଏ ନିଶ୍ଚିତ ଭାବରେ ଶିଖିବାରେ ଅଛି ଶି ଶିକ୍ଷ୍ୟାର ତ ଶେଷ ନାହିଁ ଯେତେ ମଣିଷ ମୃତ୍ୟୁ ପର୍ଯନ୍ତ ମଧ୍ୟ ଶିଖିବାର ଅଛି ଏବଂ ଅନ୍ୟାନ୍ୟ ଧର୍ମ ପୁସ୍ତକ ମଧ୍ୟ ମୁଁ ପଢ଼ିଛି ସେଗୁଡ଼ିକୁ ସେ ସେଥିରୁ ମଧ୍ୟ ଅନେକ କଥା ଏ ଶିଖିବାକୁ ମିଳିଛି ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ସମସ୍ତ ସଭିଏଁ ଆମର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ତାଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଛୁଟି ଯେଉଁ ପାଳନ କରାଯାଉଛି ସେ ଛୁଟିରେ ମଧ୍ୟ ସବୁ ଧର୍ମର ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ମାନ ଦେଉଛନ୍ତି ଏବଂ ଆମର ଅନ୍ୟ ଧର୍ମ କହିଲେ ଖ୍ରୀଷ୍ଟିୟାନ ଏହିସବୁ ଧର୍ମ ରହିଛି ସେଥିରେ ଆମର ଏକ୍ସମାସ୍ ର ପର୍ବ ପାଳନ କରିବା ଆମର ନୂଆ ହିନ୍ଦୁ ଧର୍ମର ବ୍ୟତିକ୍ରମ ହୋଇକରି ମଧ୍ୟ ଅନ୍ୟାନ୍ୟ ଧର୍ମକୁ ସମ୍ମାନ ଦେଇ ଆମ ନିୟୁଇୟର୍ସ ଡ଼େ' ଯେମିତି ଆମର ମକର ସଂକ୍ରାନ୍ତି ପର୍ବକୁ ନୂଆବର୍ଷକୁ ପାଳନ କରାଯାଉଛି ସେମିତି ମଧ୍ୟ ଆମେ ସବୁ ଧର୍ମକୁ ସମ୍ମାନ ଦେଉଛେ ଏବଂ ସେ ଧର୍ମରୁ ନିଶ୍ଚିତ ଭାବରେ କିଛି ଗଠନ ମୂଳକ ଚିନ୍ତାଧାରା ଆମେ ଦେଇପାରିବା